ଆମେ ହେଲୁ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ଆମର ଏଠି ହେଲା ମ୍ୟାକ୍ସିମମ୍ ଗ୍ରାମ ପୁରା ରୁରାଲ୍ ଏରିଆ ତେଣୁ ଏଥିରେ ଆମର ବିଭିନ୍ନପ୍ରକାର ନୃତ୍ୟ ଲୋକପ୍ରିୟ ଯେଉଁଟାକି ଝୁମର୍ ନୃତ୍ୟ ଛଉ ନୃତ୍ୟ ଏବଂ କରମ୍ ନୃତ୍ୟ ଏବଂ ଆଦିବାସୀ ନୃତ୍ୟ ଆମେ ହେଲୁ ଛଉ ନୃତ୍ୟ ଏବଂ ଝୁମର୍ ନୃତ୍ୟ ପ୍ରିୟ ତେଣୁ ଝୁମର୍ ନୃତ୍ୟ ଦ୍ଵାରା କିମ୍ବା ଛଉ ନୃତ୍ୟ ଦ୍ୱାରା ସେଇଟା ଗୋଟେ ଟାଇପ୍ର ଆପଣଙ୍କର ସେଇଟା ମାନେ ଏକ୍ସର୍ସାଇଜ୍ ଆପଣଙ୍କର ସବୁ ପୁରା ଛଉ ନୃତ୍ୟ ଦ୍ଵାରା ଅଙ୍ଗପ୍ରତ୍ୟଙ୍ଗ ଏବଂ ଅଷ୍ଟାଙ୍ଗ ଯେଉଁଟା ଅଷ୍ଟାଙ୍ଗ ହୁଏ ଅଷ୍ଟାଙ୍ଗ ଆପଣଙ୍କର ସେ ନୃତ୍ୟରେ ଅଷ୍ଟାଙ୍ଗ ଯୋଗ ଯେଉଁଟାରେ କି ମଣିଷ ସବୁବେଳେ ସୁସ୍ଥ ରହିଥାଏ ଏବଂ ଆପଣଙ୍କର ଝୁମର୍ ନୃତ୍ୟରେ ମଧ୍ୟ ସେହି ଟାଇପ୍ର ଛଉ ନୃତ୍ୟ ଝୁମର୍ ଏଇଟା ହେଲା ଆପଣଙ୍କର ସାଂସ୍କୃତିକ ଯେଉଁଟା ରହିଛି ଆମର ପରମ୍ପରା ସାଂସ୍କୃତିକ ସେଇଟା ନୃତ୍ୟ ଯେଉଁଥିରେକି ଆପଣଙ୍କର ସବୁ ଟାଇପ୍ ଦେହର ସବୁ ଟାଇପ୍ର ଏକ୍ସର୍ସାଇଜ୍ ହୁଏ ଯେଉଁଟାରେକି ମଣିଷ ସୁସ୍ଥ ରହିଥାଏ କୌଣସି ଟାଇପ୍ର ରୋଗ ପ୍ରତିରୋଧ ହେରିକା ସବୁ ଆସେ ନାହିଁ ତେଣୁ ଆଉ ଆପଣଙ୍କର ରହିଛି ଆମର କରମ୍ ନୃତ୍ୟ ସିଏ ବି ସେହି ଟାଇପ୍ର ଆମର ଝୁମର୍ ନୃତ୍ୟ ଟାଇପ୍ର ତେଣୁ ସିଏ ବି ବଡ଼ି କନ୍ସନ୍ଟ୍ରେଟ୍ ରଖେ ଆପଣଙ୍କର କୌଣସି ଟାଇପ୍ର ରୋଗ କି କୌଣସି ଆପଣଙ୍କର ନା ପ୍ରେସର୍ ନା ଡାଇବେଟିସ୍ କିଛି କୌଣସି ଟାଇପ୍ର ଆସିପାରେନାହିଁ ବଡ଼ିକୁ ସବୁବେଳେ ଏକ୍ଟିଭ୍ ରଖିଥାଏ ତେଣୁ ଏହି ନୃତ୍ୟକୁ ଆମର ଗ୍ରାମବାସୀ ସମସ୍ତେ ପ୍ରାୟ ମୟୂରଭଞ୍ଜ ବାସିନ୍ଦା ସମସ୍ତେ ଏହି ନାଚକୁ ସବୁ ଗୁରୁତ୍ୱ ଦିଅନ୍ତି